ହଁ ଫକୀର୍ ବାବୁ ହଁ ହଁ ତମେ ଭଲ ଅଛ ଆଉ ମାନ୍ଦା ଚାଲିଛି ତମର

ଲୋକ କମ୍ ଆସୁଛନ୍ତି ସବୁ ଲୋକ ଯାଉସନ୍ତି ସେଇ ମାରୱାଡ଼ି ଦୋକାନକୁ ଆଉ ସବୁ ଖରାପ ସାମାନ ସବୁ ବିକୁଛି ଲୋକମାନେ କମ୍ ଦାମକୁ ଯାଉଛନ୍ତି ଆଉ

ସେ ଦୋକାନ ସାମାନ କ'ଣ ଆଣୁଛି

ଆମେ ପାଖରୁ ଆଣୁଛୁ ବୋଲି ଦାମ୍ ଆମର ପଡ଼ୁଛି ତା'ର ଶସ୍ତା ମିଳୁଥିବ ଆଉ ତମେ କେଉଁଠୁ ଆଣୁଛ ତମ ଦୋକାନରେ କୋଲ୍ଡ ଡ୍ରିଙ୍କ୍ ରଖନ୍ତି ଏବେ ଖରା ଦିନ ଚାଲିଛି ପରା ମୋର ଭଲ ବେପାର ହଉନି ବା କ'ଣ କଲେ ଭଲ ବେପାର ହେବ କୁହ କିଛି

ସବୁ ପ୍ରକାର ସାମାନ ରଖିଲେ ଲୋକ ଆସିବେ ଆଉ ଆଉ ତମ୍ ପାଖେ ଗୋଟେ ନୂଆ ଦୋକାନ ଖୋଲଛି ତା'ର କ'ଣ ଖବର ମାରୱାଡ଼ିର ଘର କେଉଁଠି

ଆଉ ହଁ ଠିକ୍ ଅଛି ହଉ ରଖୁଛି ହଁ